ଓଡ଼ିଆ ଭାଷାରେ ଇତିହାସରେ ଇତିହାସ ହଉଛି ଅତୀତରେ ଘଟିଯାଇଥିବା ଘଟଣାକୁ ବର୍ଣ୍ଣନା କରି ଲେଖାହୋଇଛି ଏବଂ ଏହା ସ୍ମରଣ ସ୍ମରଣୀୟ ହୋଇ ରହିବା ପାଇଁ ଇତିହାସରେ ସେମାନେ ପ୍ରକାଶିତ କରିଛନ୍ତି ଜୈନଧର୍ମ ଜୈନ ବୌଦ୍ଧ ଗ୍ରନ୍ଥ ଇତ୍ୟାଦି ବୌଦ୍ଧ ଗ୍ରନ୍ଥ ଓ ମାଦଳପାଞ୍ଜି ସାରଳା ଦାସଙ୍କ ଓଡ଼ିଆ ମହାଭାରତ ପଞ୍ଚସଖା ଉପେନ୍ଦ୍ରଭଞ୍ଜ ଆଧୁନିକ ଯୁଗ ଫକୀରମୋହନ ସେନାପତି ଇତ୍ୟାଦିକୁ ଇତ୍ୟାଦି ଅତୀତର ଅତୀତର କଥା ଗୁଡ଼ିକ ବର୍ଣ୍ଣନା କରାଯାଇଛି ଏବଂ ଏହା ଚିରସ୍ମରଣୀୟ ରହିବା ପାଇଁ ଏହାକୁ ଇତିହାସରେ ପ୍ରକାଶ କରିଛନ୍ତି